ପଶୁପାଳନରେ କୃଷକମାନେ କଷ୍ଟ ଅନୁଭବ କରୁଛନ୍ତି କିନ୍ତୁ ଖୁସି ଲାଗେ ହେଲେ ଥିଲା ସମୟରେ ଆମେ ତାକୁ ବହୁତ ଖାଇବା ଆଉ ଗାଧୋଇବା ଆଉ ତାକୁ ସମୟରେ ମେଡ଼ିସିନ ଟିକାକରଣ କରିବା ହେଉଥାଏ କିଛିଦିନ ଯଦି ଆମେ ଦୂରେଇ ଯାଉ ହେଲେ କାହାରିକି ବି ଦାୟିତ୍ୱ ଦଉ ଏହା ଘରରେ ଅନ୍ୟ ଆମର ପରିବାରର ଯେଉଁ ଲୋକ ଥାଆନ୍ତି ତାଙ୍କେ ତା'ର ଯତ୍ନ ନେଉଥାନ୍ତି ପଶୁମାନଙ୍କର କୌଣସି ଖରାପ ଘଟଣା ଆମେ ଅନୁଭବ କରୁନଥାଉ ପଶୁ ବହୁତ ଭଲ ଆମେ ତାଙ୍କୁ ସ୍ନେହ ଯେତିକି ଦେଉ ସେତିକି ସ୍ନେହ ତାଙ୍କ ଠୁ ମଧ୍ୟ ପାଉ ତାଙ୍କ ଠୁ ପ୍ରତ୍ୟେକ କ୍ଷେତ୍ରରେ ଗାଈ ଠୁ କ୍ଷୀର ମଇଁଷି ଠୁ କ୍ଷୀର ଏସବୁ ତାଙ୍କ ଠୁ ପାଇ ଭାରି ଖୁସି ଅନୁଭବ କରୁ